ବାସନ ଧୋଇବାର ପ୍ରଣାଳୀ ଖୁବ୍ ସହଜ ପ୍ରଥମେ ବାସନ ଉପରେ କିଛି ପାଣି ଚିଞ୍ଚିବା ତାପରେ ବାସନକୁ ରିମ୍ ବାର୍ ସାବୁନରେ ଧୋଇବ ମାଜିବ ମାଜିବା ପରେ ଏହି ସାବୁନକୁ ସେ ରିମ୍ ବାର୍ ସାବୁନ ବାସନକୁ ଧୋଇବାକୁ ପଡ଼ିଥାଏ ବାସନକୁ ମାଜିବା ପରେ ବାସନ ଉପରେ ପାଣି ଛିଞ୍ଚି ବାସନକୁ ଭଲ ଭାବରେ ଧୋଇଥାଉ ଯାହାଦ୍ୱାରା ବାସନ ଅତି ସହଜରେ ସଫା ହୋଇଯାଇଥାଏ ତେଲଯୁକ୍ତ ତେଲ ତେଲଯୁକ୍ତ ବାସ ବାସନକୁ ସଫା କରିବା ପାଇଁ ରିମ୍ ବାର୍ ସାବୁନ ବ୍ୟବହାର କରିଥାଉ ଏହି ରିମ୍ ବାର୍ ସାବୁନରେ ତେଲ ତେଲଯୁକ୍ତ ବାସନ ଅତି କମ୍ ସମୟରେ ସରଳ ଭାବରେ ସଫା ହୋଇଯାଇଥାଏ ଏହି ସାବୁନ ବାସନ ମାଜିବା ପାଇଁ ବହୁତ ସାହାଯ୍ୟ କରିଥାଏ